ହଁ ମୋ ଜୀବନରେ ଏମିତି ଥରେ ବା ଦୁଇଥର ହେଇଛି ଯୋଉ ସମୟରେ ମୁଁ ଭାବି ନଥିବା ମାଛ ମୋ ଜାଲରେ ଆସିକି ପଡ଼ିଛି ଯେମିତିକି ଏବେ ଏକ ମୁଁ ଆପଣଙ୍କୁ ଅନୁଭୂତିର କଥା କହୁଛି ଥରେ ମୁଁ ପୋଖରୀକୁ ଯାଇଥିଲି ମାଛ ମାରିବା ପାଇଁ ସେ ସମୟରେ କ'ଣ ହେଲା ମୁଁ ଭାବିଥିଲି ଯେ ଛୋଟ ଛୋଟ ମାଛ ମୁଁ ଏଠୁ ମାନେ ନେଇକି ଚାଲିଯିବି କିନ୍ତୁ ମୋର ମାନେ ଭାବିନଥିଲି ଯେ ଏଥିରେ ବି ବଡ଼ ମାଛ ବି ଅଛନ୍ତି ସେ ସମୟରେ କ'ଣ ହେଲା ମୁଁ ଜାଲ ପକେଇଲି ମାଛ ଧରିବା ପାଇଁ ସେଠୁ ମାନେ ଜାଲଟା ଟିକେ ଓଜନ ଲାଗିଲା ମୋତେ ଟିକେ ଟାଣିବାକୁ କଷ୍ଟ ହେଲା ତା'ପରେ ମୁଁ କିନ୍ତୁ ଲାଗିପାତିକି ତାକୁ ଟାଣିକି ଆଇଲି ଦେଖିଲା ବେଳକୁ ଚାରିଟା ବଡ଼ ବଡ଼ ମାଛ ଆସିଛନ୍ତି ମୁଁ ତାକୁ ଦେଖି ଏତେ ଖୁସି ହେଲି କାରଣ ଯୋଉଟା ତମେ ଭାବିନଥିବ ବା ଆଶା କରିନଥିବ ସେଇ ଜିନିଷଟା ପାଇବାଟା ବହୁତ ଖୁସି ବା ଆନନ୍ଦଦାୟକ ଆଉ ସେ ଦିନଟା ମୋତେ ଭାରି ବଢ଼ିଆ ଲାଗିଲା ମୁଁ ସେ ମାଛଟାକୁ ବିକ୍ରି କରି ମଧ୍ୟ ବହୁ ଲାଭବାନ ହେଇଥିଲି ଆଉ ଏହିପରି ଭାବେ ମୁଁ ସେ ଯୋଉ ଛୋଟ ଛୋଟ ମାଛ ବି ଆଣିଥିଲି କିନ୍ତୁ ବଡ଼ ବଡ଼ ମାଛ ଯେହେତୁ ଚାରିଟା ପାଇଗଲି ତାକୁ ବିକ୍ରିକରି ବହୁତ ଲାଭବାନ ହେଇଥିଲି